ଆମ ଅଞ୍ଚଳରେ ଇତିହାସ ପଢ଼ା ଯାଉଛି କିନ୍ତୁ ଆମ ସମୟରେ ଝିଅମାନେ ଶାଢ଼ୀ ପିନ୍ଧୁଥିଲେ ପୁଅ ପିଲାମାନେ ପେଣ୍ଟ ସାର୍ଟ ପିନ୍ଧୁଥିଲେ ପଢ଼ିବାରେ ଏତେ ସୁବିଧା ସୁଯୋଗ ନଥିଲା ସେମାନେ ଚାଟଶାଳି ଘରେ ଯାଇଁ ପାଠ ପଢ଼ା କରୁଥିଲେ ଯିବା ଆସିବା କରିବା ପାଇଁ ସୁବିଧା ନଥିଲା ଗାଡ଼ି ଘୋଡ଼ା ନଥିଲା ଆଉ ଲୋକମାନଙ୍କର ବି ଆର୍ଥିକ ପରିସ୍ଥିତି ଏତେ ଭଲ ନଥିଲା ପାଠ ପଢ଼ିବା ପାଇଁ ଅସୁବିଧା ହେଉଥିଲା ବାଲ୍ୟ ବିବାହ ବାଲ୍ୟ ବିବାହ ହେଉଥିଲା